ବଗିଚାରେ ଗଛଟିଏ ଲଗାଇବା ପରେ ତା'ର ଯତ୍ନ ନେଇ ମାଟି ସାଙ୍ଗରେ ମାଟି ହୋଇ ତାକୁ ବଢ଼େଇବାକୁ ପଡ଼େ ଯେତେବେଳେ ସେହି ଗଛ ସମୟାନୁକ୍ରମେ ବଢ଼ି ପ୍ରସ୍ପୁଟିତ ବା ଫଳ ଫଳେ ବା ଫୁଲ ଫଳେ ସେତେବେଳେ ଦେଖିଲେ ସେଇ ଫଳକୁ ବା ଫୁଲକୁ ଦେଖିଲେ ଖୁସିରେ ଆତ୍ମହରା ହୋଇଯାଏ ମଣିଷ ଯେମିତି ଗୋଟେ ମାଆ ତା ଛୁଆକୁ ଲାଳନ ପାଳନ କରି ଛୋଟରୁ ବଡ଼ କରେ ସେମିତି ଗଛଟିକୁ ଛୋଟରୁ ମଞ୍ଜି ପାଖରୁ ତା'ର ଯତ୍ନ ନେଇ ପାଣି ଦେଇ ତାକୁ ବେଉଷଣ କରି ବଢ଼ାଇ ଯେତେବେଳେ ସେ ପ୍ରସ୍ପୁଟିତ ହୁଏ ବା ଫଳ ଫୁଲ ହୁଏ ସେତେବେଳେ ନିଜକୁ ବହୁତ ଆନନ୍ଦିତ ଲାଗେ ଆଉ ଗର୍ବ ବି ଅନୁଭବ କରୁ